ଜଗତସିଂପୁର ଜିଲ୍ଲାରେ ମୁଖ୍ୟ କୃଷିଜତୀୟ ଦ୍ରବ୍ୟ ଏବଂ କୃଷି ଅଭ୍ୟାସ ପାଇଁ ଫସଲ ପଶୁ ସମ୍ପଦ ଜଳସେଚନ ଟେକ୍ନୋଲୋଜିରେ ବହୁତ ଉନ୍ନତ ଫସଲ କରିବା ପାଇଁ ବହୁତ ଟ୍ରାକ୍ଟର୍ ଏବଂ ହଳ କରିବା ପାଇଁ ବହୁତ ଜିନିଷ ବାହାରିଲାଣି ଏବଂ ପଶୁ ସମ୍ପଦ ଉନ୍ନତ କରିବା ପାଇଁ ବହୁତ ଭରର ଏବଂ ଜଙ୍ଗଲ ମଧ୍ୟ କରାଗଲାଣି ଜଙ୍ଗଲ କରିବା ଦ୍ଵାରା ବହୁତ ପଶୁସମ୍ପଦ ଜଳସେଚନ ଜଳସେଚନ ପାଇଁ ନଈ ସମୁଦ୍ର ନଳା ନର୍ନ୍ଦମା ଇତ୍ୟାଦି ହୋଇଯାଇଛି ଏବଂ ଏବଂ ଜଳ ସମ୍ପଦକୁ ଟେକ୍ନୋଲୋଜିରେ ଜଗତସିଂପୁର ଜିଲ୍ଲାରେ ମୁଖ୍ୟ କୃଷି ଜାତୀୟ ଦ୍ରବ୍ୟ ଏବଂ କୃଷି ଅଭ୍ୟାସ କ'ଣ ଏବଂ ହଳ ହଳ ହଳଦୀ ଇତ୍ୟାଦି ହଳଦୀ ଚାଷ କରାଯାଏ ଆଖୁ ଚାଷ କରାଯାଏ ଧାନ ଚାଷ କରାଯାଏ ଦ୍ୱାରା ଆମର ଇତ୍ୟାଦି ହୋଇଥାଏ ଧାନ ଚାଷ କରିବା ପାଇଁ ଧାନ ଚାଷ କରିବା ଲୋକମାନେ ବହୁତ ଉନ୍ନତି କରିଥାନ୍ତି ଓ ଉନ୍ନତି କରିବା ଦ୍ୱାରା ଲୋକମାନେ ବହୁତ ବହୁତ ଚାଷ କରନ୍ତି କରନ୍ତି ଏହା ହେଉଛିି ମୁଖ୍ୟ ଜିନିଷ ମୁଖ୍ୟ ଜିନିଷ ଆଖୁ ଚାଷ କରିବା ଦ୍ୱାରା ଲୋକମାନେ ଚିନି ପାଇପାରୁ ପାରୁଛନ୍ତି ଆଖୁ ଚାଷ ପାଇଁ ଜଗତସିଂହପୁର ଜିଲ୍ଲାରେ ଆଖୁ ଚାଷ ପାଇଁ ମୁଖ୍ୟ ପ୍ରସିଦ୍ଧ ଅଟେ ମୁଖ୍ୟ ପ୍ରସିଦ୍ଧ ହେଲେ ମଧ୍ୟ ଆଖୁ ଚାଷ ପାଇଁ ବହୁତ ଥାଏ ଇତ୍ୟାଦି